ହଁ ମୁଁ ଦୋକାନ ତ କାମ କରିନି କିନ୍ତୁ ଯେହେତୁ ସ୍ତ୍ରୀ ଲୋକ ରୋଷେଇ ବାସ ମୁଁ ଯାହା ମୋ ମା'ଠାରୁ ଯେଉଁ ରୋଷେଇ ଶିଖିଥିଲି ସାଧାରଣତଃ ଭାତ ଡାଲି ଯେମିତିକି ଆମ ଘରର ସାଧା ରୋଷେଇ

ଆମକୁ ଜଣା ନାହିଁ କାରଣ ଆମ ମା' ମାନେ ତ ଜାଣି ନଥିଲେ ଆମକୁ କେମିତି ଶିଖେଇବେ ସେମାନେ ତ ସାଧା ରୋଷେଇ ସବୁ ଜାଣିଛନ୍ତି ନା ଆଉ ସେମାନେ ଯେଉଁ ସାଧାରଣତଃ ସୋରିଷ ରାଇ ଯେଉଁଟାକି କରନ୍ତି ଯେଉଁଟାକି ଆମ ପିଲାମାନଙ୍କ

ଯେମିତି ଆମ ଘର ଖାଦ୍ୟ ଗୁଡ଼ାକ ସେଇଟା ସବୁ ସବୁ ଶିଖେଇଲେ ତା'ପରେ ସେମାନେ ସବୁ ଯେଉଁଟା ପିଲାମାନେ ଚାହୁଁଛନ୍ତି ସେମିତି ବହୁତ ପ୍ରକାରର ରୋଷେଇ ଶିଖେଇଲେ ଯେଉଁଟା କି ମୋ ଘରେ ଆସିକିରି ମୋ ପୁଅ କହିବ ସବୁବେଳେ ମାମା ଏଇଟା କରିଦେ ସେଇଟା କରିଦେ ଯେଉଁଟା କି ମୋତେ ଅସୁବିଧା ହେଉଥିଲା ଆଗରୁ ମୁଁ କରି ବନେଇ ପାରୁନଥିଲି ସେଇଟା ମୁଁ

ବହୁତ ଭଲ ବି ହେଉଛି ଆଉ ଭାବୁଛି ଏଇଟା ବି ବହୁତ ଭଲ ଜିନିଷଟା ଆଉ ମୁଁ ଟିକେ ପୁଣି କେବେ ସମୟ ବାହାର କରିକି ଯାଇକି ପୁଣି ଶିଖିବି ଶିଖିଲେ ମୋ ପିଲାମାନଙ୍କୁ ପୁଣି ଖାଇବା ପାଇଁ ଦେବି ହେଲେ ମୋ ପିଲା ଖୁସି ମୋତେ ବି ଖୁସି ଲାଗିବ